ଆମ ଅଞ୍ଚଳରେ ବଢୁଥିବା ପର୍ଯ୍ୟଟନ ଭ୍ରମଣକୁ ନେଇ ଆମ ମତରେ ଏୟା ଅଛି ଯେ ଯେ ସେଠାରେ ଯିବା ଆସିବାର ସୁବିଧା ଥିଲେ ମଧ୍ୟ ପରିବହନ ଦୃଷ୍ଟିରୁ ବହୁ ଭିତ୍ତିଭୂମିର ଅଭାବ ଅଛି ତେଣୁ ଆମ୍ଭମାନଙ୍କର ଦାବି ହେଉଛି ଯଦି ସରକାରଙ୍କ ତରଫରୁ ପରିବହନର ସୁବିଧା କରାଯାଆନ୍ତା ତେବେ ଏହି ଧାର୍ମିକ ଭ୍ରମଣ ସ୍ଥାନକୁ ଯିବା ଆସିବା ପାଇଁ ବହୁତ ସୁବିଧା ହୁଅନ୍ତା ଏଥିପାଇଁ ଆମ ଅଞ୍ଚଳରେ ଥିବା ମାଁ ମଣିନାଗ ମନ୍ଦିରକୁ ଆମେ ଏହି ନିକଟରେ ଏକ ପ୍ରସ୍ତାବ ଦେଇଅଛୁ ଯେ ରୋପୱେର ବ୍ୟବସ୍ତା କରିବାପାଇଁ ତେଣୁ ଏହି ଭିତ୍ତିଭୂମି ଗୁଡ଼ିକ ସରକାର ତାଙ୍କ ହାତକୁ ନେଲେ ନିଶ୍ଚିତ ଭାବେ ପର୍ଯ୍ୟଟନସ୍ଥଳୀର ଉନ୍ନତି ହେବ